ନୟାଗଡ଼ ଜିଲ୍ଲାରେ ଶିଳ୍ପ କାରଖାନା ଗୋଟିଏ ଥିଲା ବର୍ତ୍ତମାନ ପ୍ରାୟତଃ ଆମର ଚାରି ବର୍ଷ ପାଞ୍ଚ ବର୍ଷ ହେବ ସେହିଠି ବନ୍ଦ ହୋଇଗଲାଣି ଯେଉଁ ଶିଳ୍ପ କି ଚିନି କାରଖାନା ଥିଲା ଚିନି କାରଖାନାଟି ବନ୍ଦ କରି ଦିଆଗଲାଣି ଆମର ଧାନ ମିଲ୍ ଦୁଇଟି ତିନୋଟି ଅଛି ସେହି ଧାନ ମିଲ୍ରେ ଲୋକମାନେ ନିଜର ମୁଲିଆଗିରି କରି ଡ୍ରାଇଭିଙ୍ଗ କରି ନିଜର ପେଟ ପୋଷନ୍ତି ମୁଖ୍ୟତଃ ନୟାଗଡ଼ ଜିଲ୍ଲାରେ ଶିଳ୍ପର ଉନ୍ନତି ନାହିଁ ଆମେ ଆମେମାନେ ନୟାଗଡ଼ ଜିଲ୍ଲାର ଲୋକମାନେ ସବୁ କୃଷି ଉପରେ ନିର୍ଭର କରୁ କୃଷି ପ୍ରାୟତଃ ଏଇଟି ଫାଇପ୍ ପରସେଣ୍ଟର କୃଷକ ଅଛନ୍ତି ଆମ୍ଭର ଏଠାରେ ଧାନ ଚାଷ କରାଯାଏ ମୁଗ ଚାଷ କରାଯାଏ ବିରି ଚାଷ କରାଯାଏ କୋଳଥ ଚାଷ କରାଯାଏ ଏବଂ କିଛି କିଛି ଜାଗାରେ ମାଣ୍ଡିଆ ବି ଚାଷ କରାଯାଏ ଅନେକ ଲୋକ ମଧ୍ୟ ଅଛନ୍ତି ଏଠାରେ ରବି ବି ଫସଲ କରନ୍ତି ଟମାଟୋ ବାଇଗଣ କୋବି ଟମାଟୋ ଏହି ଭେଣ୍ଡି କଲରା ଏସବୁ ଜିନିଷ ମାର୍କେଟିଙ୍ଗ କରି ନିଜର କିଛି ପଇସା ଉତ୍ପାଦନ କରି ନିଜର ପେଟ ଭରଣ ପୋଷଣ କରନ୍ତି ଆଉ ବିରି ଧାନ ଚାଉଳ ସେହି ସବୁକୁ ବିକ୍ରି କରି ନିଜେ ନିଜେ ଲୋକମାନେ କିଛି ଉପକୃତ ହୁଅନ୍ତି ଏବଂ ଆମର ଅଧିକାଂଶ ଲୋକ ମଧ୍ୟ ବାହାରକୁ ଯାଇ ଗୁଜୁରାଟ ସୁରାଟ ଅହମ୍ମଦାବାଦ କେରଳ ଜମ୍ମୁ କାଶ୍ମିର ଏସବୁ ଜିନିଷକୁ ଯାଇ ସେମାନେ ମୁଲିଆଗିରି କାମ କରି ସେମାନେ କିଛି ପଇସା ପଠାଇ ଘରକୁ ସେମାଙ୍କର ପରିବାରଟାକୁ ଭରଣ ପୋଷଣ କରନ୍ତି ଦ୍ୱିତୀୟତଃ ଆଉ ଯେଉଁ କିଛି ଲୋକ ରହିଲେ ଆମ ଗାଁ ଗହଳି ମାନଙ୍କରେ ସେମାନେ ଘର କାମ କରନ୍ତି ମିସ୍ତ୍ରୀ କାମ କରନ୍ତି ଟାକ୍ଟରରେ ଲେବର୍ କାମ କରନ୍ତି ବାଲି ବୁହନ୍ତି ପଥର ବୁହନ୍ତି ରଡ଼ ସିମେଣ୍ଟ ଏସବୁ ବି ବୁହନ୍ତି ଏହିସବୁ ଜାତୀୟ ଫସଲ ଏହିସବୁ ଜିନିଷ କରି ସେମାନେ ନିଜର ପରିବାରକୁ ମେଣ୍ଟେନାନ୍ସ କରନ୍ତି